ଆମେ ଦଶହରାରେ ପ୍ରଥମେ ସକାଳେ ଯାଉ ଠାକୁରଙ୍କୁ ଦେବୀ ଠାକୁରଙ୍କୁ ଦର୍ଶନ କରିକି ଆସୁ ତାପରେ ଟିକିଏ ବୁଲାବୁଲି କରିକି ସ ସକାଳେ ଆସୁ ତାପରେ ସନ୍ଧ୍ୟାବେଳକୁ ଯାଉ ତା' ପରଦିନ ଆମର ରାବଣ ପୋଡ଼ି ହୁଏ ରାବଣ ପୋଡ଼ି ହୁଏ ତାପରେ ଆମେ ସନ୍ଧ୍ୟାବେଳେ ବୁଲାବୁଲି କରୁ ଆଉ ଦଶହରା ବଳଦ ସେଇଠି ବୁଲୁଥାଆନ୍ତି ଦଶହରା ବଳଦ ଦେଖୁ ସବୁ ମେଢ଼ ସାହି ସାହି ବୁଲି ମେଢ଼ ଦେଖୁ ଆଉ ଆମର ଏଇଠି କେତେ ବାଜା ଆଉ ଆମର ଦଶହରା ବଳଦକୁ ଧରିକି ଲୋକମାନେ ବୁଲୁଥିବେ ଲୋକମାନେ ଯାଉଥିବେ ଆସୁଥିବେ ଗାଡ଼ି ବହୁତ ଯାମ୍ ଥିବ ଗାଡ଼ିମାନେ ଲୋକମାନେ ବି କେତେ ଚାଲିକି ଯାଉଥିବେ ଗାଡ଼ି ରଖିକି କେତେ ମାନେ ଗାଡ଼ିରେ ଯାଉଥିବେ ତାପରେ ଆମେ ସବୁ ଦେଖିକି ରାତିସାରା ବୁଲି ବୁଲି ଆଉ ରାତି ମାନେ ଅଧାରେ ତ ଆମର ରାବଣ ପୋଡ଼ି ହେବ ସେଇଠି ବହୁତ ରାବଣରର ଦଶଟା ମୁଣ୍ଡ ସେ ସବୁ ମୁଣ୍ଡରେ ଖାଲି ବାଣ ସବୁ ଖଞ୍ଜା ହୋଇଥିବ ଖଞ୍ଜା ହୋଇଥିବ ତାପରେ ଗୋଟିଏ ଗୋଟିଏ ମାନେ ସବୁ କରେଣ୍ଟ ଲଗା ହୋଇଥିବ କରେଣ୍ଟରେ ଗୋଟିଏ ଗୋଟିଏ ଗୋଟିଏ ପରେ ଗୋଟିଏ ଗୋଟିଏ ମୁଣ୍ଡ ଫୁଟିଲା ପରେ ଶେଷରେ ବଡ଼ ରାବଣର ଯେଉଁ ବଡ଼ ମଝି ମୁଣ୍ଡ ସେ ଢାଏ କିନା ଫୁଟିବ ଆମେ ସବୁ ଦେଖିକି ଖୁସି ହେଉ ଆଉ ତାଳି ମାରୁ ବେଲୁନ୍ ଫେଲୁନ୍ ବହୁତ କିଣୁ ଫୁଟଉ ପେଁକାଳୀ ବଜାଉ ଆଉ ସବୁ କଥା ଖାଇ ପିଇକି ଆନନ୍ଦରେ ସେଇଠୁ ପୁଣି ଘରକୁ ଆସୁ